ମୁଁ ମାଛ ଧରିବାକୁ ବହୁତ ଭଲ ପାଇଥାଏ ଏବଂ ଆମେ ସାଙ୍ଗ ସାଥୀ ହୋଇ ସବୁ ମାଛ ଧରିବାକୁ ଯାଉ ସାଧାରଣତଃ ବର୍ଷା ଦିନେ ଜମି ବାଡ଼ିରେ ପାଣି ହୋଇ ଯାଇଥାଏ ପାଣି ହେବା ଦ୍ଵାରା ମାଛମାନେ ସବୁ ନଦୀରୁ ଆସି ଥାଆନ୍ତି ନାଳରୁ ଆସି ଥାଆନ୍ତି ଆମେ ମୁଗୁରା ମାଧ୍ୟମରେ ମାଛ ମାନଙ୍କୁ ଧରିଥାଉ ସାଙ୍ଗ ସାଥି ହୋଇ ସମସ୍ତେ ସାଙ୍ଗ ହୋଇକି ଯାଉ ଏବଂ ନାଳରୁ ମଧ୍ୟ ମାଛ ଧରି ଥାଉ ନାଳରେ ଆମେ ସାଧାରଣତଃ ମଶୁରି ଜାଲ ଟାଙ୍ଗି ସାଙ୍ଗ ହୋଇକି ସମସ୍ତେ ଧରିକି ମାଛ ମାରୁ ଏବଂ ତା ସହିତ ପଳୁହ ମାଧ୍ୟମରେ ମଧ୍ୟ ମାଛ ଧରୁ ଆଉ ମଧ୍ୟ ପଖୋରୀରୁ ମାଛ ମାରୁ ପଖୋରୀରେ ଜାଲ ଟାଣି ତା ସହିତ ପଳୁହ ମାଧ୍ୟମରେ ମଧ୍ୟ ମାଛ ମାରୁ ତା ପରେ ସମୁଦ୍ର ଯାଉ ସମୁଦ୍ର ଗଲେ ଆମେ ବୋଟ୍ ସାହାଯ୍ୟ ବୋଟ୍ର ସାହାଯ୍ୟ ନେଉ ତା ସହିତ ଆମେ ଯେଉଁ ଆମର ଯେଉଁ ବଡ଼ ଜାଲ ମଧ୍ୟ ନେଇକି ସାଙ୍ଗରେ ଯାଇଥାଉ